ଆମ ଗାଁର ମହିଳାମାନେ ଗୋଟିଏ ଗୋଷ୍ଠି କରିଛନ୍ତି ସେମାନେ କ'ଣ କିଛି ଜମିକି ନେଇକି ସେମାନେ ଲଙ୍କା ଚାଷ କରୁଛନ୍ତି ଲଙ୍କା ଶୁଖି ଶୁଖିଲା ଲଙ୍କାକୁ ସେମାନେ କ'ଣ ତୋଳିକି ଆଣିକି ଘରେ ରଖୁଛନ୍ତି ସେମାନେ ସରକାରଙ୍କ ତରଫରୁ ଲୋନ୍ ସାହାଯ୍ୟରେ ଗୋଟିଏ ମେସିନ୍ ଆଣିଛନ୍ତି ସେ ମେସିନ୍ ରେ ତାକୁ ଗୁଣ୍ଡ କରିକି ସେମାନେ ପ୍ୟାକିଂ କରିକି ମାର୍କେଟରେ ଛାଡ଼ୁଛନ୍ତି